ମୋ ପାଖରେ ହାଫ୍ ସୂଜ୍ ଜୋତା ଅଛି ମୁଁ ସକାଳୁ ସକାଳୁ ପିନ୍ଧି ସେଇଟା ମର୍ଣ୍ଣିଙ୍ଗ ୱାକ୍ରେ ଯାଏ ସ୍ପୋର୍ଟ୍ସ ପ୍ୟାଣ୍ଟ୍କୁ ଗଞ୍ଜି ମୋ ପାଖରେ ଅଛି ପୋଷାକ ଅଛି ମୁଁ ସେଇଟା ପିନ୍ଧିକି ଆରାମଦାୟକ ପାଇଁ ପିନ୍ଧେ